ଓଡ଼ିଶାରେ କିଛି ସ୍ୱତନ୍ତ୍ର ସପିଙ୍ଗ୍ ମଲ୍ର ଅନୁଭୂତି କିଛି ଚେଞ୍ଜ୍ ହେଇପାର୍ବାକେ ମୋର ହେନ୍ତା କେ ୟୁନିଟ୍ ୱାନ୍ ବଜାରଟେ ଅଛି ଯେନ୍ ବଜାରକେ ସବୁ ସମସ୍ତ ସବୁ ଜିନିଷ୍ ସବୁ ପ୍ରକାର ଜିନିଷ୍ ରହେସି ଆର୍ ଗୁଟେ ଓଡ଼ିଶାର ଆଧୁନିକ କଲା ଗେଲେରୀ ଏକାମ୍ର ହାଟ୍ ଆଧୁନିକ କଲା ଗ୍ୟାଲେରୀରେ ଆମର୍ ଏ ସବୁ ଜିନିଷ୍ ଇହାନି ଇ ଯୁଗର୍ କଲି ଯୁଗର୍ ସବୁ କଲା ବିଷୟରେ ଅଛି ଏକାମ୍ୱ୍ରହାଟ୍ରେ ସବୁ ପ୍ରକାର ସବୁ ଜିନିଷ୍ ମିଲୁଛି ଆମର୍ କିଛି ପରିବର୍ତ୍ତନ ହେଇ ପାର୍ବା କେଁ ମୋର ସବୁ ଯାଉଛୁଁ ବଜାର୍ କରି ଯଦି ଗରୀବ୍ କିଏ ଗୁଟେ ଗଲା ବଜାର୍ କରି ସେତି ଦାମ୍ଫାମ୍ ଦେଖି କରି ସେ ଆପେ ଆପେ ଘୁଚି ଆଇବା କିଛି ବଜାର୍ ମାର୍କେଟ୍ ନାଇଁ କରି ଇ ମାର୍କେଟ୍ମାନେ ସବୁ ଧନୀ ବାଲିକର୍ ଲାଗି ଧନୀ ଧନୀମାନକର୍ଲାଗି ଇ ସବୁ ଜିନିଷ୍ ଜରୁରୀ ଏ ମାନେହି ଖାଲି ସେ ଜିନିଷ୍ଟା ମାର୍କେଟିଙ୍ଗ କରିପାରବେ ହେଲେ ଆମର୍ ଗରୀବ୍ ପାଇଁ ସବୁ ଜିନିଷ୍ ନାଇଁ ହେଇ ପାରି